ଭାରତରେ ମୋର ପ୍ରିୟ ରାଜ୍ୟ ହେଉଛି ଓଡ଼ିଶା କାରଣ ଓଡ଼ିଶା ମୋର ମାତୃଭୂମି ଓ ଓଡ଼ିଆ ମୋର ଭାଷା ସେଥିପାଇଁ ଓଡ଼ିଶା ମୋତେ ବହୁତ ଭଲ ଲାଗେ ମୋତେ ହିଁ ନୁହେଁ ଅନ୍ୟାନ୍ୟ ବିଦେଶରୁ ଦେଶରୁ ଆସିଥିବା ପର୍ଯ୍ୟଟକ ମାନଙ୍କୁ ବି ଓଡ଼ିଶା ବହୁତ ଭଲ ଲାଗିଥାଏ କାରଣ ଓଡ଼ିଶାରେ ବହୁତ ଦର୍ଶନୀୟ ସ୍ଥାନ ଥାଏ ସ୍ଥାନ ଥାଏ ଯେମିତିକି ଶ୍ରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୁରୀରେ ଦର୍ଶନ କରିବାକୁ ବହୁତ ପର୍ଯ୍ୟଟକ ଲୋକ ବି ଆସିଥାନ୍ତି ଆଉ ଏଇଠି ଓଡ଼ିଶାରେ ବହୁତ ଘଞ୍ଚ ଜଙ୍ଗଲ ହୋଇ ରହିଥିବାରୁ ଏଇଠି ଶୁଦ୍ଧ ଅମ୍ଳଜାନ ଆମେ ପାଇଥାଉ ଯେମିତିକି ହେଉ କନ୍ଧମାଳ ମାଲକାନଗିରି ଏହିସବୁ ଅଞ୍ଚଳଗୁଡ଼ିକରେ ଆମେ ଶୁଦ୍ଧ ଅମ୍ଳଜାନ ପାଇଥାଉ ଆଉ ମୋତେ ସବୁଠାରୁ ଜମ୍ମୁ କାଶ୍ମିର ଯିବାକୁ ବହୁତ ଭଲ ଲାଗେ ଆଉ ଯିବାକୁ ବି ମୁଁ ଚାଁହୁଛି କାରଣ ଏବେ ଗ୍ରୀଷ୍ମ ଋତୁ ହୋଇଥିବାରୁ ବହୁତ ଏଠି ଗରମ ହ ହେଉଛି ଆଉ ଏହି ମୁହୂର୍ତ୍ତରେ ସମସ୍ତଙ୍କ ମୁଁହରେ ଗୋଟିଏ ହିଁ ଆଶା ଥାଏ କେମିତି ଥଣ୍ଡା ତ ଥଣ୍ଡା କୁ ମନେ ପକାଇଲେ ତ ମୋତେ ଜମ୍ମୁ କାଶ୍ମୀର ହିଁ ଯିବାକୁ ଭଲଲାଗେ ଭଲଲାଗେ ଆଉ ଚାଁହୁଛି